ଭାରତରେ ଅନେକ କଳାକାର ଅଛନ୍ତି ହେଲେ ସେମାନଙ୍କୁ ଯେତିକି ଗୁରୁତ୍ୱ ମିଳିବା କଥା ସେମାନଙ୍କୁ ସେତିକି ଗୁରୁତ୍ୱ ମିଳୁନାହିଁ ଅବଶ୍ୟ ଗୁରୁତ୍ୱ ମିଳୁଛି ହେଲେ ତାଙ୍କୁ ଯେତିକି ଗୁରୁତ୍ୱ ମିଳିବା କଥା ଆଉ ସେମାନଙ୍କର କଳାକୁ ପ୍ରଦଶନ କରିବା ପାଇଁ ସେମାନଙ୍କୁ ଗୋଟେ ଗୋଟେ ସୁଯୋଗ ଦିଆଯିବା କଥା ସେସବୁ କିଛି ଏତେ ମିଳୁ ନାହିଁ କୌଣସି କ୍ଷେତ୍ରରେ କେଉଁ ନେତା ମନ୍ତ୍ରୀଙ୍କର ଯଦି କେହି ଚିହ୍ନା ପରିଚୟ ଥିବେ କିମ୍ବା ଟଙ୍କା ପଇସା କାରବାରରେ ସେମାନେ କୌଣସି କ୍ଷେତ୍ରରେ ନିଯୁକ୍ତି ପାଇଯାଉଛନ୍ତି ସେମାନେ କଳାକୁ ଦେଖିବା ପାଇଁ କୌଣସି ବଡ଼ ବଡ଼ ଶୋକୁ କି କୌଣସି ଚ୍ୟାନେଲ୍ ମାଧ୍ୟମରେ ତାଙ୍କୁ ସେମାନେ ସେଇଥିରେ ରହିଯାଉଛନ୍ତି କିନ୍ତୁ ସାଧାରଣ କଳାକାରମାନେ ସେମାନେ ସେତିକି ତାଙ୍କୁ ଗୁରୁତ୍ୱ ଦିଆ ଯାଉନାହିଁ ସେତିକି ତାଙ୍କୁ ସୁଯୋଗ ମିଳୁନାହିଁ ଏହାର କାରଣ ହେଉଛି କେବଳ ଗୋଟିଏ ଆମର ଯେଉଁ ସବୁ ନେତା ମନ୍ତ୍ରୀମାନେ ଅଛନ୍ତି ସେ ସବୁମାନଙ୍କ ସେମାନଙ୍କ ଦ୍ୱାରା ହିଁ ଏ ସବୁ ହେଉଛି ଏହି ସେତିକି ଗୁରୁତ୍ୱ ଦିଆ ଯାଉନାହିଁ ଆଉ